ମୁଁ ସାଧାରଣତଃ ଫଳଗଛ ଏବଂ ଲତା କହିବାକୁ ଗଲେ ଯେମିତିକି ଆମର କଖାରୁ ଜହ୍ନି କାକୁଡ଼ି ଏପରି ଲତା ଲଗାଇବାକୁ ଭଲପାଏ କାହିଁକିନା ଏହି ଗଛ ଲଗାଇବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଏହା ପ୍ରବଳରୁ ପ୍ରବଳ ଫଳ ଦେଇଥାଏ ଏବଂ ଏହା ବିକ୍ରି କରିବା ସହିତ ମୁଁ ମଧ୍ୟ ଲାଭବାନ ହୋଇଥାଏ ଏବଂ ଘରେ ଉପଯୋଗୀ ଏବଂ ଏହା ହୋଇଥାଏ ଏବଂ ଗଛ ଭିତରେ କହିଲେ ଯେମିତିକି ଆମ୍ବ ଗଛ ପିଜୁଳି ଗଛ ହେଉ ଏହି ଗଛ ଲଗାଇଥାଏ କାହିଁକିନା ଆମ୍ବ ହାଇବ୍ରିଡ଼ ଗଛ ଦ୍ୱାରା ଏହା ଖୁବ୍ କମ୍ ସମୟ ମଧ୍ୟରେ ପ୍ରଚୁର ମାତ୍ରାରେ ଫଳ ପ୍ରଦାନ କରିଥାଏ ଯାହା ଦ୍ୱାରା ମୁଁ ନିଜେ ବଜାରରେ ବିକ୍ରି କରିବା ସହିତ ଆମେ ମଧ୍ୟ ଉପଯୋଗ କରିଥାଉ ସେଥିଲାଗି ମୋତେ ଏହିପରି ଗଛ ଲଗାଇବାକୁ ଭଲଲାଗେ ମୁଁ ଗଛ ମଧ୍ୟରେ ମୋତେ ଯେମିତିକି ପଟାସ ଶାଗୁଆନ ଏବଂ ମୂଲ୍ୟବାନ ଗଛ ଲଗାଇଥାଏ କାହିଁକିନା ଏହିପରି ଗଛରେ କାଠଗୁଡ଼ିକ ବହୁତ ମୂଲ୍ୟବାନ ହୋଇଥାଏ ଘରର ଉପଯୋଗୀ ଯେମିତିକି ଝରକା କବାଟ ଇତ୍ୟାଦିରେ ବ୍ୟବହୃତ କରିବାକୁ ସାହାଯ୍ୟ କରିଥାଏ ଏହିପରି କାଠ ମୋତେ ସେହିପରି ଗଛ ଲଗାଇବାକୁ ବହୁତ ଭଲଲାଗେ ଏବଂ ଲତା ଗଛ କହିଲେ ଯେମିତିକି ଆମର କାକୁଡ଼ି ଗଛ ଯେଉଁଟା କାକୁଡ଼ିଟା ବହୁତ ଆମ ଦେହ ପ୍ରତି ବହୁତ ଉପକାରୀ କାହିଁକିନା ଏହାର ଭିତରେ ଥିବା ଜଳୀୟାଂଶକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଯାହା ଖରାଦିନେ ଏହା ବହୁତ ଉପକାରୀ ହୋଇଥାଏ